ଚିତ୍ରାଙ୍କନ ଗୋଟେ ସୁନ୍ଦର ଜିନିଷ ଡ୍ରଇଂ ପିଲା କରନ୍ତୁ ବା ବଡ଼ କରନ୍ତୁ କୌଣସି ମୂର୍ତ୍ତି କିମ୍ବା ଗଛ କିମ୍ବା ଘର କିମ୍ବା କୌଣସି କାରୁକାର୍ଯ୍ୟର ଚିତ୍ର କଲେ ମଣିଷ ଗୋଟେ ଆଟ୍ରାକ୍ସନ୍ କରେ ଆଉ କର୍ମଶାଳା ହେଉଛି କେଉଁଠି ଗୋଟେ ଥିଏଟର୍ ହେଉଛି କେଉଁଠି ଏ ଯେଉଁ ଆମର ଗାଁ ଗହଳିରେ ସବୁ ଡ୍ରାମା ଯାତ୍ରା କିମ୍ବା କୌଣସି ଦିଅ ଦେବତା କା ପାଖରେ ଆମେ କିଛି ଗୋଟା ଫଙ୍କ୍ସନ୍ କଲେ ସେ ଗୋଟେ କର୍ମଶାଳା ସେଠି ଶହ ଶହ ଲୋକଙ୍କ ପାଇଁ ଅନ୍ନ ପ୍ରସାଦ କରାଯାଏ ଏବଂ ଖୁବ ସୁନ୍ଦର ସେ ଜାଗାଟାକୁ କରାଯାଏ ଫୁଲ ରୂପ ଏବଂ ଚାନ୍ଦୁଆ ଲାଇଟ୍ ହାର ବିଭିନ୍ନ ପ୍ରକାର ସୁନ୍ଦର କଲେ ଗୋଟିଏ ଦିଅଁ ଦେବତା କାର୍ଯ୍ୟକୁ କର୍ମଶାଳା ମଧ୍ୟ କୁହାଯାଏ ଏଇଭଳିଆ ଜୀବନରେ ଏଇ ଖୁସି ଆନନ୍ଦ ଆଟ୍ରାକ୍ସନ୍ ପାଇଁ ମଣିଷ କିଛି କିଛି ସମୟ ବି ଦେଉ ଆମେ ଭଲ କାମରେ ଏଇ ଦିଅ ଦେବତା କାମ ହେଉ କିମ୍ବା କେଉଁଠି ଡ୍ରଇଂ ଫ୍ରଇଂ ହେଉଛି ସେଠି ତାଙ୍କୁ ଦେଖିବା ପାଇଁ କି ତାଙ୍କୁ ସାହାଯ୍ୟ କରୁ ତାଙ୍କର କ'ଣ ଯଦି ଆବଶ୍ୟକ ପଡ଼େ ଆମକୁ କୁହନ୍ତି ଆମେ ଟିକେ ସାହାଯ୍ୟ କରୁ ଏମିତି ସବୁ ଜୀବନ କରୁ ଆଉ